ଆମେ ପାଳନ କରୁଥିବା ସାଂସ୍କୃତିକ ପର୍ବ ହେଉଛିି ନୂଆଖାଇ ଗଣେଶ ପୂଜା ସରସ୍ଵତୀ ପୂଜା ଏବଂ ଗଣେଶ ପୂଜାରେ ଆମେ ପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜ ଅର୍ଚ୍ଚନା କରିଥାଉ ଏବଂ ସରସ୍ଵତୀ ପୂଜାରେ ମାତା ସରସ୍ଵତୀଙ୍କର ପୂଜା ଅର୍ଚ୍ଚନା କରିଥାଉ ଆଉ ନୂଆଖାଇ ପର୍ବରେ ଆମେ ଆମ ଘରର ସମସ୍ତ ଦେବାଦେବୀଙ୍କର ପୂଜା ଅର୍ଚ୍ଚନା କରିଥାଉ ଯାହାଫଳରେ ଆମକୁ ଅନେକ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ ଏବଂ ଘରରେ ଶାନ୍ତି ବଜାୟ ରହେ ଏବଂ ଏହି ପର୍ବ ଦ୍ୱାରା ଦୁଃଖ ସମସ୍ତ ଦୁଃଖ ଦୁଃଖ ଦୂର ହୋଇଥାଏ ଏବଂ ବହୁତ ଆନନ୍ଦିତ ମଧ୍ୟ ଲାଗିଥାଏ ଏବଂ ଏହି ପର୍ବପର୍ବାଣୀ କଲେ ମନ ଶାନ୍ତି ରୁହେ ଏବଂ ଘରରେ ଅନେକ ଶୁଭ ସଂକେତ ଦେଖିବାକୁ ମିଳେ ଏବଂ ସମସ୍ତଙ୍କ ମନରେ ଗୋଟେ ଭଲ ଚିନ୍ତନ ପ୍ରକ୍ରିୟା ସୃଷ୍ଟି ହୋଇଥାଏ ଏବଂ ଏହି ପର୍ବପର୍ବାଣୀ ଦିନ ଆମେ ସମସ୍ତେ ନୂଆ ନୂଆ ପୋଷାକ ପିନ୍ଧି ଯେମିତିକି ଗୋଟେ ଆମର ବଡ଼ ପର୍ବ ନୂଆଖାଇ ନୂଆଖାଇ ପର୍ବ ସେହିଦିନ ଆମେ ସମସ୍ତେ ସକାଳୁ ଉଠି ଗାଧୋଇଫାଦୋଇ ନୂଆ ଡ୍ରେସ୍ ପିନ୍ଧି ଆମେ ଆମ ଘରର ଦେବାଦେବୀଙ୍କୁ ପୂଜା କରିଥାଉ ଏବଂ ସେଦିନ ଆମେ ସମସ୍ତେ ବହୁତ ଖୁସି ଅନୁଭବ କରିଥାଉ ଏବଂ ପୂଜା ସରିଲା ପରେ ଆମେ ନୂଆ ଚାଉଳକୁ ଖାଇଥାଉ ଏବଂ ଯାହାକୁ ଆମେ ଚୁରାକୁଣା ବୋଲି କହୁ ଚୁରାକୁଡ଼ା ବୋଲି କହୁ ତାକୁ ଆମେ ଖାଇଥାଉ ତାପରେ ଆମେ ଅନେକ ମଜା ମସ୍ତି କରିଥାଉ ଏବଂ ବହୁତ ଆନନ୍ଦିତ ଲାଭ କରୁ ତାପରେ ଆମ ପ୍ରୋଗ୍ରାମ୍ ମଧ୍ୟ ହୋଇଥାଏ ସେଇଦିନ ଆମ ଗ୍ରାମରେ ପ୍ରୋଗ୍ରାମ୍ ମଧ୍ୟ ହୋଇଥାଏ ଯେଉଁ ପ୍ରୋଗ୍ରାମ୍ରେ କିି ଆମେ ସମସ୍ତେ ଭାଗ ନେଇଥାଉ ଯେମିତିକି ମାଠିଆ ଫଟା ସେଥିରେ ବହୁତ ମଜା ଲାଗିଥାଏ ସେଇଟା ଏବଂ ଯେମିତି ଡ଼୍ୟାନ୍ସ ପ୍ରୋଗ୍ରାମ୍ ଡ଼୍ୟାନ୍ସ ଗୀତ ଅନେକ ମୌଜ ମସ୍ତି କରିଥାଉ ସମସ୍ତେ ତ ତାପରେ ଆଉ ନୂଆଖାଇ ସରିଲା ଦିନ ନୂଆଖାଇ ଯେଉଁଦିନ ସରେ ତା ପରଦିନ ଆମେ ସମସ୍ତେ ଗଣେଶ ବିସର୍ଜନ କରିବାକୁ ଯାଉ ଗଣେଶ ବିସର୍ଜନ କରିବାକୁ ଗଲେ ଆମେ ସମସ୍ତେ ବାଜା ବଜେଇ ବକ୍ସ ବଜେଇ ନାଚ ଡ଼େଗ କରି ପ୍ରଭୁ ଗଣେଶଙ୍କର ବିସର୍ଜନ କରିବାକୁ ଯାଉ ଏବଂ ବହୁତ ଆନନ୍ଦିତ ଅନୁଭବ କରୁ ଏବଂ ବହୁତ ମଜା ମଧ୍ୟ ଲାଗିଥାଏ ଏବଂ ଆମେ ସମସ୍ତେ ନାଚିକି ଗଣେଶ ପ୍ରଭୁ ଗଣେଶଙ୍କର ଯୋଉ ମୂର୍ତ୍ତିଟା ତାକୁ ବିସର୍ଜନ କରି ସାରିଲା ପରେ ଆମେ ସମସ୍ତେ ଘରକୁ ଆସୁ ଏବଂ ସେହି ସ୍ମୃତିଟି ଆମମାନଙ୍କୁ ବହୁତ ମନେ ପକେଇ ଦିଏ ସେଇ ସ୍ମୃତି ସବୁଦିନ ପାଇଁ ଚିରକାଳ ପାଇଁ ଆମ ମନରେ ଛାପି ହେଇ ରହିଯାଏ ଯାହାକି ଆମେ ପୁଣିଥରେ ଚାହୁଁ କି ପୁଣିଥରେ ସେହି ବର୍ଷ ଆସୁ ଯେଉଁ ବର୍ଷକ ଆମେ ଝୁ ଆନନ୍ଦିତ ଅନୁଭବ କରିଛି ଏ ବର୍ଷ ସେହି ବର୍ଷ ମଧ୍ୟ ଆମେ ଆନନ୍ଦିତ କରିପାରିବୁ ଏବଂ ସେ ବର୍ଷକୁ ଆମେ ଅପେକ୍ଷା କରି ଆମର ମନକୁ ସ୍ଥାୟୀ କରି ରଖିଥାଉ